ଗ୍ରାମୀଣ କୃଷିରେ ଶ୍ରମିକ ଖୋଜିବା ଏବଂ ବଜାୟ ରଖିବା ଆହ୍ୱାନ ଗୁଡ଼ିକ ହେଲା ଲଙ୍ଗଳ ମାଧ୍ୟମରେ ବଳଦଙ୍କ ସାହାଯ୍ୟ ନେଇ ଚାଷ କରିବା ଜୈବିକ ସାର ମାଧ୍ୟମରେ ମାଟିକୁ ଉର୍ବର ରଖିବା ବର୍ତ୍ତମାନର ସମାଜରେ ଯାହା ହେଲାଣି ମଜୁରିଆ ବା ଦିନ ମଜୁରିଆ ବା କୁଶଳୀ ଶ୍ରମିକ ଯେଉଁ ଭଳିଆ ଦରଦାମ ହେଲାଣି ସେମାନେ ମଧ୍ୟ ମଜୁରୀ ସେମାନଙ୍କର ବହୁତ ବଢ଼ିଗଲାଣି ଦିନକୁ ଚାରି ଶହ ପଚାଶ କୁଶଳୀ ଏବଂ ଅଣକୁଶଳୀ ଯେଉଁମାନେ କରନ୍ତି ସେମାନେ ତିନି ଶହ ପଚାଶ ବିଭିନ୍ନ ପ୍ରକାର ଦରଦାମ ହେତୁ ଦିନ ମଜୁରିଆ ପାଇଁ ବର୍ତ୍ତମାନ ମଜୁରୀ ପାଞ୍ଚ ପଚାଶ ହେବା ଦରକାର